ସାଧାରଣତଃ ମୋତେ ରୋଷେଇ କରିବାକୁ ବହୁତ ଭଲ ଲାଗେ ଆଉ ମୁଁ ରୋଷେଇ ବି ଘରେ କରେ ମାମା ମାମା ବି କୁହନ୍ତି ମୋତେ ରୋଷେଇ କରିବାକୁ ଆଉ ମୁଁ ଗୋଟେ ରୋଷେଇ କି କ୍ଲାସ୍ କି ଶିଖେନି ଯାଏନି କିନ୍ତୁ ଘରେ ୟୁଟ୍ୟୁବ୍ ଚ୍ୟାନେଲ୍ରେ ରୋଷେଇ ଦେଖେ ରୋଷେଇ ମୋତେ ଶିଖିକି ସେସବୁ ରୋଷେଇ କରେ ଆଉ ଭଲ ବି ରୋଷେଇ କରେ ଆଉ ବାପା ମାମାଙ୍କୁ ଦିଏ ଖାଇବାକୁ ସମସ୍ତେ କୁହନ୍ତି କି ଭଲ ହେଇଚି ରୋଷେଇ ଆଉ ଘରେ ବୋଉ ସବୁବେଳେ ଟାଇମ୍ ରୋଷେଇ କରେ ଆଉ ଯେତେ ବି ପାଠ ପଢ଼ୁଥୁବା ପାଠ ପଢ଼ିଲେ ବି ରୋଷେଇଟାତ ନିହାତି ଆବଶ୍ୟକତା କି ଆମେ ବି ଖାଦ୍ୟ ଖାଇବା ତ ନିହାତି ଆବଶ୍ୟକତା ତାହେଲେ ରୋଷେଇ କରିବାକୁ ପଡ଼ିବ ଆଉ ସବୁବେଳେ ଘରେ ରୋଷେଇ କରେ ବାପା ମାଆଙ୍କୁ ଖାଇବାକୁ ଦିଏ ସବୁ ଆଇଟମ୍ ଶିଖିଛି ପ୍ରାୟେ ମାମା ମୋତେ ଶିକେଇଛନ୍ତି ଆଉ ମାମା ଶିକେଇଛନ୍ତି ମୁଁ ୟୁଟ୍ୟୁବ୍ ଚ୍ୟାନେଲ୍ରେ ବି ରୋଷେଇ ଶିଖେ ଦେଖେ ବହୁତ ଭଲ ଲାଗେ ଆଉ ନନ୍ଭେଜ୍ ଭେଜ୍ ଫାର୍ଷ୍ଟ୍ ଫୁଡ଼୍ ସବୁ କିଛି ରୋଷେଇ ମୁଁ ଶିଖିଛି ଆଉ ଭୋ ବେଳେବେଳେ ବହୁତ ଟାଇମ୍ ବି ମୁଁ ରୋଷେଇ କରେ ବେଳେବେଳେ ମାମା କରନ୍ତି ଆଉ ଘରକୁ ବି ଗେଷ୍ଟ ଆସିଲେ ବି ମୁଁ ରୋଷେଇ କରେ ସେମାନଙ୍କୁ ଖାଇବାକୁ ଦିଏ ସେମାନେ ବି କୁହନ୍ତି ହଁ ଭଲ ହୋଇଛି ରୋଷେଇ ଆଉ ଏମତି ରୋଷେଇଟା ତ ନିହାତି ଆବଶ୍ୟକତା ଗୋଟେ ଝିଅ ପାଇଁ ହେଉ କି ପୁଅ ପାଇଁ ହେଉ ରୋଷେଇ ଆମେ ଖାଇବା ନିହାତି ଆବଶ୍ୟକତା ଯେତେବି ଯିଏ ପାଠ ପଢ଼ୁ ଯେଉଁ ରୋଷେଇ ନିହାତି ଶିଖିବା ଦରକାର ଏମିତି ବହୁତ ଭଲ ମୋତେ ରୋଷେଇ ଆସେ ଆଉ ମାଆଙ୍କୁ ବି ବହୁତ ରୋଷେଇରେ ସବୁବେଳେ ସାହାଯ୍ୟ କରେ ମାଆଙ୍କୁ ବି କୁହେନି ମାଆ ତମେ ରୋଷେଇ କରନା ମୋତେ କହିଦିଅ ମୁଁ କରିବି ମାଆ ବି କୁହନ୍ତି ହଁ କର ତୁ ଭଲ ରୋଷେଇ କରୁଛି ସମସ୍ତେ କୁହନ୍ତି ହଁ ଭଲ ହୋଇଛି